ମୁଁ ଆଉ ମୋ ସମାଜରେ ବହୁତ ସାରା ପକ୍ଷୀକୁ ଦିଖିଛି ଆଗ କାଳରେ ବହୁତ ସାରା ପକ୍ଷୀ ଦେଖିବାକୁ ମିଳିଥିଲେ ଏବେ ଦୁନିଆର ବା ଦୁନିଆର ପରିବର୍ତ୍ତନ ଯୋଗୁଁ ବିଭିନ୍ନ ପ୍ରକାର ପକ୍ଷୀଙ୍କ ସଂଖ୍ୟା ବହୁତ କମିବାରେ ଲାଗିଛି ଏବଂ ସେମାନେ ସମାଜରୁ ଧିରେ ଧିରେ ଲୋପ ପାଇବାକୁ ଲାଗିଲେଣି ଏଇସବୁ ପକ୍ଷୀ ମାନଙ୍କ ମଧ୍ୟରେ ସାଧାରଣତଃ କାଉ ଚିଲ ଘରଚଟିଆ ବଣି ଇତ୍ୟାଦି ପକ୍ଷୀମାନଙ୍କୁ ମୁଁ ଆଉ ଦେଖିବାକୁ ପାଉନାହିଁ ଏମାନେ ଧିରେ ଧିରେ କମିବାକୁ ଲାଗିଲେଣି ଏବଂ ଏମାନଙ୍କ କମିବା ଯୋଗୁଁ ପରିବେଶ ଉପରେ ମଧ୍ୟ ପ୍ରଭାବ ପଡ଼ୁଛି ଯେଉଁଟାକି ଆମ ଉପରେ ମଧ୍ୟ ସେଇଟାକୁ ପ୍ରଭାବ ପକାଇଥାଏ ମୁଁ ଦେଖିଥିବା ଏକ ଅଶ୍ୱ କିମ୍ବା ବିରଳ ପକ୍ଷୀ ହେଉଛି ଧଳା ପେଚା ଯେଉଁଟାକି ମୁଁ ବହୁତ ଥର ବା ବହୁତ ଥର ତ କହିବାକୁ ନ କଲେ ଚଳେ ମାତ୍ର ଥରେ କିମ୍ବା ଦୁଇ ଥର ଦେଖିଅଛି ଆମ ସମାଜେ ସେ ଗୋଟିଏ ଗୋଟିଏ ବା ଦୁଇ ଥର ଦେଖିଥିବେ ଏସବୁ